ଗଛର ଉତ୍ତମ ସ୍ୱାସ୍ଥ୍ୟ ପାଇଁ ମୁଁ ନିକଟସ୍ଥ କୃଷି ଅଧିକାରୀଙ୍କ ସହିତ ପରାମର୍ଶ କରିଥାଏ ଗଛ ବୀଜ ରୋପଣଠାରୁ ଫଳ ପର୍ଯ୍ୟନ୍ତ କେଉଁ ସମୟରେ କେଉଁ ସାର ଏବଂ କୀଟନାଶକ ପ୍ରୋୟାଗ କରାଯିବ ତାହା ଆମର ସ୍ଥାନୀୟ କୃଷି ଅଧିକାରୀ ମୋତେ ଫୋନ୍ ମାଧ୍ୟମରେ ଜଣାଇ ଦେଇଥାନ୍ତି ମୁଁ ତାଙ୍କ ସହିତ ସର୍ବଦା ଯୋଗାଯୋଗରେ ଥାଏ